ଦଶ ଦୁଇ ଦୁଇହଜାର ତେଇଶି ସାତ ତିନି ଦୁଇହଜାର ଚବିଶ ପାଞ୍ଚ ଛଅ ଦୁଇହଜାର ଚବିଶ ନଅ ବାର ଦୁଇହଜାର ବାଇଶ ନଅ ଦଶ ଦୁଇହଜାର ତେଇଶି